ହେଲୋ ହଁ ହେଲୋ

ଆଜ୍ଞା ଯାଇପାରିବି ଆଜ୍ଞା ମୁଁ ତ ଭିଡିଓ ବି ବନାଏ ଆଉ ଫୋଟୋ ବି ଉଠାଏ ଏମିତି ବଡ଼େ ପାଟି ହେଲା ମ୍ୟାରେଜ୍ ପାଟି ହେଲା ଏଇ ସବୁରେ ଡାକିଲେ ମୁଁ ଯାଏ ତ ଆପଣଙ୍କର ଆଜ୍ଞା ସାର୍ ଆପଣଙ୍କର କ'ଣ ପାଇଁ ପାଟି ଥିଲା କି ଆଚ୍ଛା ଆଚ୍ଛା ହଁ ଡିସକାଉଣ୍ଟ ହୋଇଯିବ କେତେ ବଜେଟ୍ ଭିତରେ ଆପଣ କରିବା ପାଇଁ ଚାହୁଁଛନ୍ତି ମୁଁ ଆଜ୍ଞା ମୋର ତ ସେଇ ଗୋଟେ ଘଣ୍ଟା ପ୍ରତି ସେଇ ରହୁଛି ତିନିରୁ ଚାରି ହଜାରେ ଭିତରେ ତ ଆପଣ କେତେଟାରେ କ'ଣ କରିବେ ଆଚ୍ଛା କେତେଟା ଯାଏଁ ରାତି ଆଚ୍ଛା କୋଡ଼ିଏରୁ ତିରିଶି ହଜାରେ ଭିତରେ ମୁଁ ବଜେଟ୍ ରଖୁଛି ତ ଆପଣ କ'ଣ କହୁଛନ୍ତି ଆଜ୍ଞା ଆପଣ କାହାକୁବି ପଚାରି ପାରିବେ କି ମୁଁ ଅନ୍ୟ ଯାଗାକୁ ବି ଯାଇଛି ମୋର ଫୋଟୋ ଭିଡିଓ ସବୁ ବନେଇଛି ତ ଆପଣ କାହାକୁ ବି ପଚାରିକି କିହିକି ପଚାରି ପାରିବେ କି ତାଙ୍କର କେମିତି କ'ଣ ରହୁଛି ତ ଆପଣ ଆଜ୍ଞା କଲର୍ ଫେଡ୍ ଆଜ୍ଞା ଆପଣ ଯଦି ଚାହିଁବେ ତ ଡେମୋ ବି ଦେଖିପାରିବେ ଆଜ୍ଞା ଆପଣ ସେଇ କୋଡ଼ିଏ ହଜାରେ ଭିତରେ ଯଦି ବଜେଟ୍ ରଖିବେ ଡିସକାଉଣ୍ଟ କଲେ ସେଇ ଅଠର ହଜାରେ ନହେଲେ କରନ୍ତୁ ଆଉ ହଉ ଠିକ୍ ଅଛି ନହେଲେ ପନ୍ଦର ହଜାରେ ଭିତରେ କରିବା ଆଉ ଖାଲି ଫୋଟୋ ଉଠେଇବା ନା ଭିଡିଓ ବି ବନେଇବା ଆଜ୍ଞା ଠିକ୍ ଅଛି ହଁ ହଁ ଠିକ୍ ଅଛି ଆପଣ ଘର ଲୋକଙ୍କ ସହିତ କଥା ହୋଇଯାନ୍ତୁ କଥା ହୋଇକି ମୋତେ ଏଇ ନମ୍ବର୍ରେ କଣ୍ଟାକ୍ଟ୍ କଲେ ମୁଁ ଆପଣଙ୍କୁ କହିଦେବି ଆପଣଙ୍କର ଆଡ୍ରେସଟା କ'ଣ ରହିବ କି ଠିକ୍ ଅଛି ଆଜ୍ଞା ହୁଁ